ହଁ ଆପଣ ଯେଉଁ ଦାମନଯୋଡ଼ିରୁ ଅର୍ଣ୍ଣପୂର୍ଣ୍ଣା ଭେଜିଟେବଲ୍ ସପ୍ରୁ କହୁଛନ୍ତି ଦେଖନ୍ତୁ ମୁଁ ପାରିବା ଆଣିଥିଲି ଆଉ ସେ ପରିବା ତ କିଛି ଭଲ ପଡ଼ିଲାଣି ଆଉ ସେଥିରେ ସବୁ କଲର୍ ଦିଆହେଇଥିଲା କଲରା ଆଣିଥିଲି ଆଉ କଲରା ପାଣିରେ ପକାଇଲା ପରେ ସେଥିରୁ କ'ଣ କଲର୍ ଭାସୁଥିଲା ମାନେ କଲର୍ କଲର୍ ଗ୍ରୀନ୍ କଲର୍ ଦିଶୁଥିଲା କ'ଣ କଲର୍ ମିଶାଉଛନ୍ତି କି ସେଇଭଳିଆ ଲାଗୁଥିଲା ଅତି ଗ୍ରୀନ୍ ଜଣାପଡ଼ୁଥିଲା ଯେଉଁଟା କି ନର୍ମାଲ୍ ଗ୍ରୀନ୍ ଠାରୁ ଅଧିକା ଲାଗୁଥିଲା ଆଉ ଆପଣଙ୍କର ରେଟ୍ ବି ବେଶୀ ରଖୁଛନ୍ତି ମୁଁ ଦେଖୁଥିଲି ଆପଣ ଆଳୁ କେ ଜି ପକାଇଛନ୍ତି ରେଟ୍ ପକାଇଛନ୍ତି ଚାଳିଶ ଟଙ୍କା ଆଜ୍ଞା ମାର୍କେଟ୍ରେ ଏବେ ତ ମୁଁ ଆଜି ପଚାରିକି ଆସିଛି ମୁଁ ଜାଣିନଥିଲି ରେଟ୍ ଏବେ ଇଏ ତିରିଶ ଟଙ୍କା ଲାଖେ କେ ଜି ଅଛି ଆପଣ ଚାଳିଶ ଟଙ୍କା ପକାଇଛନ୍ତି କେ ଜି ଚାଳିଶ ତ ହେଇନି ଆଉ ତା'ପରେ କେଉଁଟା ରେଟ୍ ମୁଁ ଦେଖୁଛି ସବୁ ଚଢ଼ା ଦରରେ ଆପଣ ତ ନେଉଛନ୍ତି ଅଚ୍ଛା ଆପଣଙ୍କର ହୋମ୍ ଡେଲିଭରି ବ୍ୟବସ୍ଥା ଅଛି କି ଆଉ କେମିତି କ'ଣ ହବ ଅଧିକା କଷ୍ଟ ମାନେ କ'ଣ ଅଧିକା କଷ୍ଟ ମାନେ କେତେ ସିଏ ସି ଓ ଡି ବ୍ୟବସ୍ଥା ଅଛି କି କ୍ୟାସ୍ ଅନ୍ ଡେଲିଭରି ଯେଉଁଟା ଆପଣ ଦେଲା ପରେ ମୁଁ ଏଇଠି ପଇସା ଦେବି କେତେ କେତେ କେତେ ଅଧିକା ପଡ଼ିବ କହୁନାହାନ୍ତି କେତେ ଅଧିକା ପଡ଼ିବ ମାନେ ଏମିତି ଗୋଟେ ମୁଁ ପାଞ୍ଚଶହ ଟଙ୍କାର ପାଞ୍ଚ ପାଞ୍ଚଶହ ଟଙ୍କା ପାରିଵା ମଗାଇବି

ଡିସଟାନ୍ସ ଦେଖିକି ନେଉଛନ୍ତି କି ଆଚ୍ଛା କେତେ ଡିସଟାନ୍ସ ପାଞ୍ଚ କିଲୋମଟର ହେଇଯିବ ବୋଧେ ନା ନାହିଁ କେତେ ଟଙ୍କା ଅଧିକ ପଡ଼ିବ ମୁଁ ଆଣିଲେ ଆଚ୍ଛା ହଉ ଠିକ୍ ଅଛି ତା'ହେଲେ ସେଟା ମୋତେ କହିବେ ମଗାଇବି କିନ୍ତୁ ତା'ପରେ ଯେଉଁ ପିଆଜଟା ଦେଇଥିଲେ ସେ ପିଆଜ କ'ଣ ପଚିଗଲା ସେ କ'ଣ ବର୍ଷାରେ ଭିଜିଯାଇଥିଲା କ'ଣ ଦୁଇ ଦିନ ରହିଲାନି ପିଆଜ ପଚିଗଲା ଆପଣ ଟିକେ ଯଦି କ୍ୱାଲିଟି ଆଉ ପଚିବ ମାନେ ଆପଣ ପଇସା ଠିକ୍ ନେଉଛନ୍ତି ଆଉ ଆପଣ ସେମିତି ଦେଲେ କେମିତି ହବ ଆମେ ତ ପୁଣି ଦୁଇ ଚାରି ଦିନ ପାଇଁ ରଖିବୁ ନା ଆଉ ସେମିତି କହିଲେ ମ୍ୟାଡ଼ାମ୍ ଆମେ କ'ଣ କରିବୁ ଆମେ ମାନେ ମୁଁ ତ ଦେଖିଲି ଠିକ୍ ଅଛି ଆଚ୍ଛା ଆପଣଙ୍କର ଇଏ ଯେଉଁ ବାଇଗଣ କେ ଜି କେତେ ଅଛି କହିଲେ ଆଉ ଭେଣ୍ଡି ଭେଣ୍ଡି ଚାଳିଶ ବିନ୍ସ ହଉ ଟିକେ ରେଟ୍ ଟିକେ ଆପଣଙ୍କର ଅଧିକା ରହୁଛି ଆଉ ଆଉ ଏଠି ତ ଆମର ଟିକେ କମ ଅଛି ଆଉ ଦେଖନ୍ତୁ ଯାହା ତ ହେଲା ହେଲା ଆପଣ ଟିକେ ଏଥର ଆମକୁ ଦେଲା ବେଳକୁ ଆମେ ପରା ଡେଲି କଷ୍ଟମର୍ ଆପଣଙ୍କୁ ଆମେ ନେଉଛୁ ଆଉ ତାକୁ ଟିକେ ସବୁ ଡିସକାଉଣ୍ଟ କରିବେନା ଆମକୁ ସେଇ ରେଟ୍ କଲେ ହବ ହଉ ଥାଙ୍କ ୟୁ